ଆମେ ମାଛ ମରି ମାରିବାକୁ ଯିବାପାଇଁ ପ୍ରଥମେ ପାଣିପାଗ ଦେଖିଥାଉ ଦେଖିଥାଉକି ସେଦିନ ଆମର ଭଲ ପାଗ ଅଛି କି ନାଇଁ ଆକାଶରେ ଭଲ ଭଲ ପାଗ ଅଛି କି ନାଇଁ ଯଦି ବି ବର୍ଷା ଉଠେଇ ଥାଏ ସେଦିନ ଆମେ ମାଛ ମାରିବାକୁ ଯାଇନଥାଉ ଆହୁରି ମଧ୍ୟ ଅଛି ମାଛ ମାରିବାକୁ ଯିବାକୁ ହେଲେ ଆମେ ପ୍ରଥମେ ଡଙ୍ଗାକୁ ଡଙ୍ଗାକୁ ପ୍ରସ୍ତୁତ କରିଥାଉ ଡଙ୍ଗା ଭଲ ଅଛି କି ନାଇଁ ତାକୁ ଦେଖିଥାଉ ଜାଲ ବି ଭଲ ଜାଲ ବି ତା' ସାଙ୍ଗରେ ନେଇଥାଉ ମାଛମାନଙ୍କ ପାଇଁ ଖାଇବାକୁ ଯାହାବି ତାଙ୍କ ସେମାନେ ଖାଆନ୍ତି ଜିଆ ହେଉ କି ଅଟା ହେଉ ଏଗୁଡ଼ା ଆମେ ସାଥିରେ ନେଇଥାଉ ମାଛ ମାରିବା ପାଇଁ ଆଉ ମାଛ ମାରିକି ଆସିଲା ପରେ ସେଟାକୁ କେମିତି ରଖିବୁ ସେଥିପାଇଁ ଆମେ ସେଇଟା ଆୟୋଜନ କରିଥାଉ ମାଛ ମଲା ମାଛ ରଖିବା ପାଇଁ ଝୁଡ଼ି ସେଇଟା ଆମେ ରଖିଥାଉ ଆଉ ଆମେ ବି ମାଛକୁ ଆମେ ଆମ ନିତିଦିନିଆ ଇଏ ଟ୍ରିପ୍ରେ ଆମେ ବେଳେବେଳେ ମାଛ ମାରିବା ପାଇଁ ଯାଉ ତା'ପରେ ତିନିଦିନ ପରେ ଆମେ ପୁଣି ମାଛ ମାରିବାକୁ ଯାଉ କାହିଁକିନା ଆମେ ଯେବେ ମାଛ ମାରିକି ତାକୁ ଫେରି ଆସୁ ସେଇଟାକୁ ଆମେ ଷ୍ଟକ୍ ରଖି ବଜାରରେ ତାକୁ ଆମେ ବ୍ୟବସାୟ କରିଥାଉ ଏହା ଆ ପରେ ଆମେ ଫୁଣି ତିନି ଦିନି ପରେ ପୁଣି ସେଇ ମାଛ ମାରିବାକୁ ଯାଇଥାଉ